ମୁଁ ତ ସେଠାରେ ନାହିଁ ମୁଁ ତ ସେଠି ନାହିଁ ପିଲାମାନଙ୍କ କତିରେ ଆଉ ହଁ ହଁ ମୁଁ ଜଣେଇଦେବି ନା ନା ମୁଁ ଜଣେଇ ଦେଉଛି ମୁଁ ତ ସେଠି ନାଇଁ ପିଲାମାନଙ୍କୁ ଜଣେଇେଲେ ସେମାନଙ୍କୁ କହିଦେଇ କରିଦେବେ ରେଷ୍ଟୁରାଣ୍ଟ୍ ହଁ ଅଛି ଏଠି ହଁ ହଁ ନା ନା ହଁ ହଁ ସବୁ ଅଛି ହଁ ବୁଲିବା ପାଇଁ ବି ଅଛି

ହଁ ଏଠି ସବୁ ପାଖରେ ପାଖରେ ସବୁ ସୁବିଧା ଅଛି ହଁ କ'ଣ କହିଲ ହଁ ମୁଁ କହିଦେଲି ପାଣି ହଉ ହଉ ହଁ ମୁଁ କହିଦେବି

ହଁ ଆଉ ସବୁ ଠିକ୍ ଅଛି ତ ସୁବିଧା

ହଉ ହଉ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଗଲେ ସବୁ କରିଦେବି ହେଲା ଆଉ ସବୁ ଠିକ୍ ଅଛି ତ

ହଉ ତାହେଲେ ରହନ୍ତୁ ମୁଁ ସନ୍ଧ୍ୟା ବେଳକୁ